ଓଡ଼ିଶାରେ ମନୋରଞ୍ଜନ ପାରମ୍ପାରିକ ମାଧ୍ୟମଗୁଡ଼ିକ ବହୁତ କିଛି ଯେନ୍ତାକି ସଙ୍ଗୀତ ହେଇଗଲା ନୃତ୍ୟ ହେଇଗଲା ଥିଏଟର୍ ସିନେମା ଏକ୍ଟିଂ ଏସବୁକେ କିଏ ପସନ୍ଦ୍ ନାଇଁ କରେ ଓଡ଼ିଶାରେ ଓଡ଼ିଶାର କଳାକାର୍ମାନେ ଓଡ଼ିଶାର କବିମାନେ ତାଙ୍କର ଏନ୍ତା ଛବି ଛାଡ଼ିକି ଯାଇଚନ୍ ଯେନ୍ଟାକି ଆମ୍କୁ ଜୀବନ୍ ଭର୍ ମନୋରଞ୍ଜନ୍ ଆଉ ପ୍ରଭାବିତ୍ କର୍ସି ତାଙ୍କର୍ କଳା ସଂସ୍କୃତି ଆମର୍ କଳା ଆମର୍ ସଂସ୍କୃତି ଆମର୍ ଆକ୍ଟର୍ସ୍ ହେଇଗଲେ ସିଙ୍ଗର୍ସ୍ ହେଇଗଲେ ନୃତକ ହେଇଗଲେ ଆମର୍ କଲ୍ଚର୍ ହେଇଗଲା ଆମର୍ କପ୍ଡ଼ାଲତା ଇସବୁ ଆମ୍କୁ ବହୁତ୍ ପ୍ରଭାବିତ୍ କର୍ସି ଆଉ ଇ ଜିନିଷମାନେ ଆମର୍ ମନୋରଞ୍ଜନ୍ର ଗୁଟେ ପାର୍ଟ୍ ଏ ଆମର୍ ଜୀବନ୍କେ ଏକ୍ସ୍ଟ୍ରା ଏନ୍ଲାଇଟ୍ମେଣ୍ଟ୍ ଲାଗି ଇ ସବୁ ଜିନିଷ ତ ଦର୍କାର୍ ଏକ୍ସ୍ଟ୍ରା କନ୍ଫିଡେନ୍ସ୍ ଲାଗି ଇ ସବୁ ଜିନିଷ ଇ ମାହୋଲ୍ ସବୁ ଦର୍କାର୍ ଏଣ୍ଟର୍ଟେନ୍ମେଣ୍ଟ୍ ଦର୍କାର୍ ମାଇଣ୍ଡ୍ର କ୍ଲିନ୍ଲିନେସ୍ ଲାଗି ଏଣ୍ଟର୍ଟେନ୍ମେଣ୍ଟ୍ ଦର୍କାର୍ ସବୁ ଯେନ୍ତାକି ଛଉ ନୃତ୍ୟ ସମ୍ରାଟ୍ ଓଡ଼ିଶୀ ମୟୂରଭଞ୍ଜ ମୟୂରଭଞ୍ଜର ଛଉ ନୃତ୍ୟ ବହୁତ୍ ଫେମସ୍ ସମ୍ରାଟ୍ ହେଇଗଲା ଓଡ଼ିଶୀ ହେଇଗଲା ଇ ସବୁ ନୃତ୍ୟ ହଉଛେ ଆମର୍ ଓଡ଼ିଶାର କେତେଟା ମନୋରଞ୍ଜନ୍ର ଛବି